ଆମ ଭାରତର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ବହୁତ କିଛି ଉନ୍ନତି ଘଟିଛି ଯଦି ଆମେ ଦେଖିବା ଗୋଟିଏ ଜିଲ୍ଲା ସ୍ତରୀୟ ଡାକ୍ତରଖାନା ରହିଛି ଏବଂ ବ୍ଲକ୍ ସ୍ତର ମଧ୍ୟ ଗୋଟେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରହିଛ ଏବଂ ଗ୍ରାମାଞ୍ଚଳରେ ପ୍ରତି ଦଶ ହଜାର ଜନସଂଖ୍ୟାରେ ଗୋଟେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି ଏବଂ ଏସବୁ ଛଡ଼ା ବେସରକାରୀ ସ୍ତରରେ ବହୁତ ଡାକ୍ତରଖାନା ଏବଂ କ୍ଲିନିକ୍ ମଧ୍ୟ ଖୋଲିଛି ଆଉ ଏସବୁ ଖୋଲିଥିଲେ ମଧ୍ୟ ଲୋକମାନେ ବହୁତ ସମୟରେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଆମ ଅଞ୍ଚଳରେ ଯେଉଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି ସେଠାରେ ଡାକ୍ତର ନାହାନ୍ତି କିନ୍ତୁ ଜଣେ ଫର୍ମାସିଷ୍ଟ୍ ଆଉ ଜଣେ ନର୍ସ୍ ଏହାକୁ ଚଳେଇଛନ୍ତି ଏଠାରେ ବହୁତ ସମୟରେ ବିଭିନ୍ନ ଔଷଧ ପତ୍ରର ଅଭାବ ମଧ୍ୟ ଦେଖାଯାଏ ଯଦିଓ ବର୍ତ୍ତମାନ ଡାକ୍ତରଖାନାରେ ପରିଛନ୍ନତା ପ୍ରତି ଅଧିକ ଧ୍ୟାନ ଦିଆଯାଇଛି ଆଉ ବହୁତ ସମୟରେ ଦେଖାଯାଏ ଯେ ଲମ୍ବା ଧାଡ଼ି ମଧ୍ୟ ଲାଗିଥାଏ ଆଉ ଏଇ ଯେଉଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି ସେଠାରେ ବିଭିନ୍ନପ୍ରକାର ପରୀକ୍ଷାର ବ୍ୟବସ୍ଥା ଏପର୍ଯ୍ୟନ୍ତ ହୋଇପାରି ନାହିଁ ତେଣୁ ଲୋକମାନେ ସେହି ସମସ୍ୟା ଉପଲବ୍ଧି କରି ଜିଲ୍ଲା ସ୍ତରୀୟ ଡାକ୍ତରଖାନାକୁ ଯାଉଛନ୍ତି ଏବଂ ସେଠାରେ ଟିକିଏ ଅଧିକ ପଇସା ଖର୍ଚ୍ଚ କରିବାକୁ ପଡ଼ୁଛି ତେଣୁ ଗ୍ରାମାଞ୍ଚଳର ଲୋକମାନଙ୍କର ବିଭିନ୍ନ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଏହି ଯେଉଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି ସେଠାରେ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବାର ବ୍ୟବସ୍ଥା ରହିବା ଆବଶ୍ୟକ ଏବଂ ଜଣେ ଡାକ୍ତର ସବୁଦିନ ପାଇଁ ଏଠାରେ ରହିବା ଆବଶ୍ୟକ ଏବଂ ନର୍ସ୍ ଆଉ ଫର୍ମାସିଷ୍ଟ୍ଙ୍କ ପାଇଁ ଗୋଟେ ଗୋଟେ କ୍ଵାଟର୍ ମଧ୍ୟ ରହିବା ଆବଶ୍ୟକ ତା'ହେଲେ ଯାଇ ଗ୍ରାମାଞ୍ଚଳର ଲୋକମାନେ ସେଠାରୁ ଠିକ୍ରେ ସୁବିଧା ପାଇପାରିବେ ତେଣୁ ଏଇ ସବୁ ଆମେ ଅନୁରୋଧ କରୁଛୁ ଯେ ଏଇ ସବୁ ବ୍ୟବସ୍ଥା କରିବା ଦରକାର